ମୁଁ ଯେଉଁ ପେନ୍ଗୁଡ଼ିକ ଏଇ କିଛିଦିନ ତଳେ କିଣିଥିଲି ସେ ପେନ୍ଗୁଡ଼ିକ ପଇସା ହିସାବରେ ତା କ୍ୱାଲିଟି ବହୁତ ଭଲ ପେନ୍ଗୁଡ଼ିକ ଲେଖିବା ପାଇଁ ଖୁବ୍ ଭଲ ଭଲସେ ଚାଲୁଛି ଜମା ବି ଖରାପ ହେବାରେ ନାହିଁ ବହୁତ ଷ୍ଟ୍ରଙ୍ଗ୍ ଅଛି କାଳି ବି ବହୁତ ଭଲ ତା'ର ଏମିତି ନୁହେଁ ଖଦ ଖଦ ହୋଇକି ତା ବଲ୍ପେନ୍ଗୁଡ଼ାକ ବହୁତ ଭଲ ପେନ୍ ତାକୁ ରିଫିଲ୍ ବି କରିହେବ ଏତେ ଭଲ ସୁବିଧା ମୁଁ କେଉଁଠି ଆଜି ପର୍ଯ୍ୟନ୍ତ ଦେଖିନଥିଲି ପେନ୍ଗୁଡ଼ିକ ମୋତେ ବହୁତ କମ୍ ଟଙ୍କାରେ ମଧ୍ୟ ମିଳିଯାଇଥିଲା ଯେଉଁଥିପାଇଁ ମୋତେ ଖୁବ୍ ଭଲ ଲାଗିଛି ତା'ପରେ କମ୍ ଟଙ୍କାରେ ମିଳିଲା ତ ମିଳିଲା ତା'ପରେ ତା'ର କ୍ଵାଲିଟି ସେ ଯେମିତି ଏପର୍ଯ୍ୟନ୍ତ ସେ ପେନ୍ ମୋର ଥୁଆ ହୋଇଛି ସବୁ ଦେଖିକି କହୁଛନ୍ତି କେଉଁଠୁ ଆଣିଲେ କେଉଁଠୁ ଆଣିଲେ ବୋଲି ମୋତେ ବହୁତ ଭଲ ଲାଗିଲା ଆପଣଙ୍କର ଯେଉଁ ପେନ୍ ମୁଁ ଯେଉଁ ଆଣିଥିଲି ମୋର ଯେଉଁ ପେନ୍ ସେ ପେନ୍ ମୋତେ ଭାରି ଭଲ ଲାଗିଛି